ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ପରିବହନ ବାଣିଜ୍ୟ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ଯିଏକି ସୁବାଷ ଚନ୍ଦ୍ର ବୋଷ ରମାଦେବୀ ଏମାନେ ସବୁ ପରିବହନ କରିଛନ୍ତି କାହିଁକିନା ସେମାନଙ୍କ କ୍ଷେତ୍ରରେ ଏସବୁ ପରିବହନ ସଞ୍ଚାଳନ ସବୁ କିଛି ହେଇପାରିଛି ଯାହାକି ସେମାନଙ୍କ ଶିକ୍ଷାରେ ସବୁ କିଛି ହେଇପାରୁଛି ସେମାନେ ହେଉଛନ୍ତି ଶିଳ୍ପପତି ସେମାନଙ୍କର ସୁବାଷ ଚନ୍ଦ୍ର ବୋଷ୍ ରମାଦେବୀ ଏମାନଙ୍କ ବିଷୟରେ ସବୁ କିଛି ହେଇପାରିଛି ଏଇ ଲୋକମାନଙ୍କ ପାଇଁ ସବୁକିଛି ପରିବର୍ତ୍ତନ ହୋଇଛି ତେଣୁକରି ଏମାନଙ୍କ ପାଇଁ ଏସବୁ ପରିବହନ ସଞ୍ଚାଳନ ହେଇଥିବାରୁ ସେମାନଙ୍କୁ ଭାରତରେ ଅନେକ ବ୍ୟବସାୟ ଶିଳ୍ପପତି ଗଣ ହେଇପାରିଛନ୍ତି